ଭାରତର ଏକ ବହୁତ ବଡ଼ ଇତିହାସ ରହିଛି ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ ମଧ୍ୟ କରିଥାନ୍ତି ଭାରତ ଇତିହାସରେ ଏଭଳି ଅନେକ ଗୁଡ଼ିଏ ଘଟଣା ରହିଛି ଯାହାକୁ ନେଇ ମୁଁ ନିଜକୁ ଗର୍ବ ଅନୁଭବ ମଧ୍ୟ କରେ ଆମ ଇତିହାସରେ ଥିବା ସ୍ୱାଧୀନତା ସଂଗ୍ରାମୀ ଯେପରି କି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯିଏ ସବୁବେଳେ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତମକୁ ସ୍ୱାଧୀନତା ଦେବି ଯେ ସବୁବେଳେ ଅହିଂସାର ପ୍ରତିଦ୍ୱନ୍ଦୀ ଥିଲେ ବା ଅହିଂସାକୁ ପସନ୍ଦ କରୁନଥିଲେ ସେ ଜଣେ ଅସାଧାରଣ ଲୋକ ଥିଲେ କାରଣ ସମସ୍ତେ ଗାନ୍ଧିଜୀଙ୍କ ନେତୃତ୍ଵରେ ଅହିଂସା ମାର୍ଗରେ ଯାଉଥିବା ବେଳେ ଇଏ ତା'ର ବିରୋଧ ମଧ୍ୟ କରୁଥିଲେ ତ ସିଏ ମୋତେ ବେଶ୍ ପସନ୍ଦ ଆସିଥାନ୍ତି